ପୃଷ୍ଟିହୀନତାର କ'ଣ ଆପଣଙ୍କୁ କହିବି ଆପଣ ପୃଷ୍ଟିହୀନତାର ଆମ ଗାଁରେ ବହୁତ ଲୋକ ଅଛନ୍ତି ସୁଷମ ଖାଦ୍ୟ ଖାଇଲେ ସିନା ଭଲରେ ମାନେ ରୋଗ ଆଉ ରୋଗ ବ୍ୟାଧି ହବ ନାହିଁ ସୁଷମ ଖାଦ୍ୟ ଆମେ ବହୁତ ଲୋକ ଖାଉଛନ୍ତି ଏବେ ସୁଷମ ଖାଦ୍ୟ କ'ଣ କୁକୁଡ଼ା ଅଣ୍ଡା ଏ ଶାଗ ଟିକେ ସଜନା ଯେଉଁଥିରେ ସାର ଫାର ନପଡ଼ି ଥିବ ସେଇଭଳିଆ ଜିନିଷ ଖାଇଲେ ତାକୁ ସୁଷମ ଖାଦ୍ୟ କୁହାଯାଏ ଆଉ ପ୍ରାୟ ଲୋକ ସେମିତିଆ ଖାଦ୍ୟ ଖାଉଛନ୍ତି ଆଉ ଆମ ଓଡ଼ିଶାରେ ସେମିତି ନାହିଁ କିନ୍ତୁ ସୁଷମ ଖାଦ୍ୟ ମିଳିବାକୁ ଭାରି କଷ୍ଟ କିନ୍ତୁ ବହୁତ ଲୋକ ଏମିତି ଏଇଟି ବାରିରେ ସଜନା କରିଛନ୍ତି କୁକୁଡ଼ା ଅଣ୍ଡା ଦଉଛି ଶାଗ ଟିକେ ବିନା ସାର ରେ ଯେଉଁ ପରିବାପତ୍ର ହେଉଛି ତାକୁ ଖାଇଲେ ସୁଷମ ଖାଦ୍ୟ ତାକୁ ତାକୁ କରିକି ମାନେ ଖାଉଛନ୍ତି ଆଉ ସାର ପଡ଼ିଥିବା ଜିନିଷ ଖାଇଲେ ତ ରୋଗ ବ୍ୟାଧି ହେଉଛି ଲୋକଙ୍କୁ ଆଉ ଏମିତି ସବୁ ଗରିବ ଗୁରା ଚଳୁଛନ୍ତି ଆଉ